ଆଜ୍ଞା ମୁଁ ଲକ୍ସ୍ ସାବୁନ ବ୍ୟବହାର କରିଥିଲି ବର୍ତ୍ତମାନ ମେଡ଼ିମିକ୍ସ ସାବୁନ ବ୍ୟବହାର କରୁଚି ମେଡ଼ିମିକ୍ସ ସାବୁନଟା ମୋତେ ଭଲସେ ସୁଟ୍ କରୁଛି ଦେହରେ ବି ମଇଳା ଫଇଳା ଏତେ ରହୁନି ବଟ୍ ଏ ଟୋଟାଲ୍ ଥଣ୍ଡା ଲାଗୁଚି ସାବୁନଟା ବି ଭଲ ଫେଣ ଆସୁଚି ତା'ପରେ ଆମ ଫ୍ୟାମିଲିରେ ସମସ୍ତେ ଛୋଟ ଠାରୁ ବଡ଼ ଯାଏ ସମସ୍ତେ ବି ସେଇ ମେଡ଼ିମିକ୍ସ ସାବୁନ ବ୍ୟବହାର କରନ୍ତି ଅଦର କିଛି ସାବୁନ ବ୍ୟବହାର କରିନ୍ତିନି ଆଉ ମତେ ବି ବହୁତ ପସନ୍ଦ ମେଡ଼ିମିକ୍ସ ସାବୁନଟା ଦେହରେ ବି ଦେହଟାକୁ ପୁରା ବଡ଼ିଟାକୁ ଥଣ୍ଡା ରଖେ ମେଡ଼ିମିକ୍ସ ସାବୁନଟା ଭଲ ଥଣ୍ଡା ରଖେ ତା'ପରେ ଯେଉଁ ଫେଣଟା ବି ଭଲ ହୁଏ କାଚ ସାବୁନଟା ସେଥିପାଇଁ ଏଇ ସାବୁନଟା ମୁଁ ଲଗାଏ ଲକ୍ସ ସାବୁନ ଲଗେଇଥିଲି ସେଟା ମୋ ମୁହଁରେ କି ଉଠିଲା ବେଳକୁ ବ୍ରଣ ଫଣ ଏମିତି ଉଠିଲା ସାବୁନଟା ବି କିଛି ଭଲ ଲାଗିଲାନି ମତେ ଏମିତି ସେଥିପାଇଁ ଆଉ ସେ ସାବୁନକୁ ବ୍ୟବହାର କଲିନି ମୁଁ ମୋର ମେଡ଼ିମିକ୍ସ ସାବୁନଟା ବେବହାର କରିଛି ଯେହେତୁ ଯେଉଁଠି ବି ଯେଉଁ ଦୋକାନରେ ବି ସାବୁନ ଆମର ଆସେ ସାବୁନ ଫାବୁନ ସେ ଦୋକାନରେ ନଥିଲେ ବି ଆମେ ଯେଉଁଠୁ ନା ଯେଉଁଠୁ ଖୋଜିକି ଆଣିକି ସାବୁନଟା ବ୍ୟବହାର କରୁ ନହେଲେ ଷ୍ଟକ୍ ଆଣିକି ସାବୁନ ଷ୍ଟକ୍ ଆଣିକି ରୁମ୍ରେ ରଖିଦେଇଥାଉ ଏ ସାବୁନଟା ଆମର ବହୁତ ପସନ୍ଦ